କୂଅରୁ ଆମେ ରଶି ବାଲ୍ଟି ଗରା ବିଭିନ୍ନ ସାହାଯ୍ୟରେ ପାଣି ବାହା ଉପରକୁ ଆଣିଥାଉ ଆଉ ଏବେ ଇଲେକ୍ଟ୍ରି ମୋଟର୍ ଫିଟିଙ୍ଗ୍ କରି ତା' ପାଇପ୍ଟିକୁ କୂଅ ଭିତରକୁ ଛାଡ଼ିଥାଉ କୂଅରୁ ବି ଇଲେକ୍ଟ୍ରି ସାହାଯ୍ୟରେ ପାଣି ବାହାରକୁ ଆସିଥାଏ କୂଅରୁ ପାଣି ଶୁଦ୍ଧ ହିସାବରେ ଥାଏ ସେ ପାଣିକି ପିଇଲେ ସ୍ୱାସ୍ଥ୍ୟ ପକ୍ଷେ ଭଲ ହୁଏ ଏଇପରି କରିବା ଦ୍ୱାରା ଆମର କୌଣସି ସମସ୍ୟା ଉପୁଜେ ନାହିଁ ତେଣୁକରି ଆମେ ଏସବୁକୁ ଦୈନନ୍ଦିନ କରୁ ଏହି ପାଣିକୁ ବହୁତ ମଣିଷ ଗୋରୁଗାଈ ବହୁତ ଜୀବଜନ୍ତୁ ବି ପିଅନ୍ତି ଏସବୁ ହେବା ଦ୍ୱାରା ବହୁତ ସ୍ୱାସ୍ଥ୍ୟ ପକ୍ଷେ ହିତକାରକ ଅଟେ